ଓଡ଼ିଶାରେ ଲୋକମାନେ ମୁଖ୍ୟତଃ ପର୍ବପର୍ବାଣି ଉପରେ ବହୁତ ଧ୍ୟାନ ଦେଇଥାନ୍ତି ଯେପରିକି ଆମର ପର୍ବ ଗୁଡ଼ିକ ହଉଛି ମକର ପର୍ବ ନୂଆଖାଇ ରଥଯାତ୍ରା ବାଲିଯାତ୍ରା ଦୁର୍ଗାପୂଜା କାଳୀପୂଜା ଇତ୍ୟାଦି ଇତ୍ୟାଦି ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜରେ ମୁଖ୍ୟତଃ ମକର ପର୍ବ ଦେଖାଯାଏ ଯେଉଁଥିରେ ଲୋକମାନେ ବିଶେଷ କରି ଆଦିବାସୀ ଲୋକମାନେ ମୁଖ୍ୟତଃ ଏହି ପର୍ବକୁ ବହୁତ ମଜାମଉଯୋକରେ ପାଳନ କରିଥାନ୍ତି ପ୍ରତ୍ୟେକ ଗାଁରେ ସକାଳୁ ଉଠିକି ମକର କୁମ୍ବା ପୁଡ଼ିବା ପାଇଁ ଯାଇଥାନ୍ତି ଏବଂ ମକର ପୋଡ଼ି ସାରି ନୂଆ ଡ୍ରେସ୍ ଜାମା ପେଣ୍ଟ ପିନ୍ଧିକି ପିଠାପଣା ଖାଇଥାନ୍ତି ତା ସହିତ ସମସ୍ତଙ୍କ ଘରକୁ ଯାଇକି ଯେମିତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଗୁଡ଼ ଧୁଆ କରନ୍ତି ବା ଅନ୍ୟମାନଙ୍କୁ ବଡ଼ ବଡ଼ମାନଙ୍କୁ ଜୁହାର କରନ୍ତି ଆଉ ଛୋଟମାନଙ୍କୁ ଆଶୀର୍ବାଦ କରନ୍ତି ସେମିତି ସେମିତି ହୋଇଥାଏ ଆମ ମକର ପର୍ବ ଆଉ ରଥଯାତ୍ରା ରଥଯାତ୍ରା ହଉଛି ଓଡ଼ିଶାର ଓଡ଼ିଶାର ମୁଖ୍ୟ ପର୍ବ ବୋଲି କୁହାଯାଏ ଯେପରିକି ଆମର ପୁରୀ ହଉଛି ଜଗନ୍ନାଥ ଧାମ ଯେଉଁଠାରେ କି ବହୁତ ସଂଖ୍ୟାରେ ରଥଯାତ୍ରା ହେଇଥାଏ ସେଠାରେ ଲୋକମାନେ ବହୁତ ଦୂର ଦୂରାନ୍ତରରୁ ଆସିଥାନ୍ତି ଆମର ମୁଖ୍ୟତଃ ବାହାରୁ ବି ଆସିଥାନ୍ତି ଯେପରିକି ଆମର ରହିଲା ଆମ ଦେଶ ବାହାର ଚୀନ ଅନ୍ୟାନ୍ୟ ଜାଗାରୁ ସମସ୍ତେ ଆସିଥାନ୍ତି ପୁରୀକୁ ଜଗନ୍ନାଥ ଶ୍ରୀଜଗନ୍ନାଥଙ୍କୁ ଦେଖା କରିବା ପାଇଁ ତାଙ୍କୁ ଯେଉଁ ରଥ ଟାଣିଲା ବେଳେ ଲୋକମାନେ ଯେଉଁ ଭକ୍ତି ପାଇଥାନ୍ତି ସେଥିପାଇଁ ସମସ୍ତେ ଯାଇଥାନ୍ତି ଆଉ ରହିଲା ବାଲିଯାତ୍ରା ବାଲିଯାତ୍ରା ହଉଛି କଟକର ସବୁଠାରୁ ବଡ଼ ବାଲିଯାତ୍ରା ବୋଲି କୁହାଯାଏ ଯେଉଁଥିରେ କି ବୈଦମାନେ ଯାଇଥାନ୍ତି ତାଙ୍କୁ ସ୍ମରଣ କରିବା ପାଇଁ ବାଲିଯାତ୍ରାଟି ତାଙ୍କ ପାଇଁ ଉତ୍ସର୍ଗ କରାହେଇଛି ଯେଉଁ ଆଗରୁ ଯେଉଁ ବାଣିଜ୍ୟ ବେପାର କରିବା ପାଇଁ ଲୋକମାନେ ଯାଉଥିଲେ ସେଇମାନଙ୍କୁ ଆଖି ଆଖିଆଗରେ ରଖିକି ବାଲିଯାତ୍ରାଟି ହେଇଥାଏ